ହ୍ୟାଲୋ ଶିବମ୍ ଭାଇ ଓଳିକି ହେ ମୁଁ ସେହି ସୁକୁଟା କହୁଥିଲି ସୁକୁଟା ସୁକୁଟା ହଁ କ'ଣ ସେହି ଫତେପୁର ସୁକୁଟା କରିଛି ହଁ ବା ଆଉ ଭାଇ କ'ଣ ଦେହ ପା ସବୁ ଭଲ ଅଛି ହଁ ହଁ ବେପାର କଥା ଚେୟାର ଉପରେ ବସିଲ ଆଉ କ'ଣ ତୁମର ଆଉ ହଉ ହଉ ଭାଇ ଗୋଟେ କାମ ଥିଲା ବୁଝିଲ ତୁମ ପାଖରେ ଯେଉଁ ଆଉ ଯେଉଁ ପିଲା ପିଲାଙ୍କର କାର୍ଡ଼ ବୋର୍ଡ଼ ମାର୍ଡ଼ ବୋର୍ଡ଼ ପେନସିଲ ସେ ସବୁ ରଖୁଛ ତ ହଉ ଇଏ କ ନାଁ ମୋ ମୋ ପୁଅର ଗୋଟେ ସାଇନ୍ସ ପ୍ରୋଜେକ୍ଟ ଥିଲା ତ ମୋର କିଛି ଇନଷ୍ଟ୍ରୁମେଣ୍ଟ ଦରକାର ଥିଲା କାର୍ଡ଼ ବୋର୍ଡ଼ ଚାରି ପାଞ୍ଚ ପିସ୍ ଆଉ କଲର୍ ପେନସିଲ୍ ସବୁ ସିଏ ଗୋଟେ ପ୍ୟାକେଟ୍ ମଟର ଗୋଟେ ଛୋଟ ମଟର ଗୋଟେ ଫ୍ୟା ଛୋଟ ଫ୍ୟାନ ଗୋଟେ ମୁଁ ତା'କୁ କନେକ୍ସନ କରିବା ପାଇଁ ତାର ହଁ ଏନ୍ତି ସବୁ ଦରକାର ଷ୍ଟ୍ର ସାତ ଆଠଟା ଆଉ ରେଟ ତୁମେ କେତେ କୁହ ମୁଁ ଯିବି ତୁମ ପାଖକୁ ହେ ନାଁ ଭାଇ ଏହି ତ ସେ ସେପଟ ସାହି ଭାଇ କହୁଥୁଲା ତା'ର କ'ଣ ପୁ ତା ପୁଅ ପାଇଁ ସେ ଆଣିଥିଲା ସାତ ଟଙ୍କାରେ ତୁମେ ଦଶ ଟଙ୍କା ହଁ ଏହି ତ ଆଉ ତୁମେ କହିଲ ଏଇଠି ତ ଫସାଇ ଦେଲ ଓହୋ ହଁ ଆଉ ତୁମର ନାଇଁ ଆମର ନାଇଁ ଆଠ ଟଙ୍କା ଆଉ ଓହୋ ଆଠ ପଚାଶ ହଁ ଆଉ ମଟର କେତେ ପଡ଼ୁଛି କୁହନି ମୋତେ ହଁ ହଁ ନାଇଁ ସେଇଟା ନହେଲେ ବି ଚଳିବ ଟିକେ କମ ଦାମିକିଆ ବି ଟିକେ ଦେଖ ହେ ଏହି ତ ଆଉ ଦୁଇଶହ ନିଅ ଏହି ତ କିଣା ଦାମ ଦୁଇଶହ ଟଙ୍କା କିଣୁଥବ ହଉ ଦୁଇଶହ ଦଶ ଆଉ ହଁ ତୁମେ ଯେତିକି ଦେବ ଆଉ ହଉ ସବୁ ମିଶିକି ତୁମର ପାଞ୍ଚଶହ ଭିତରେ ତ ହଉ ହଉ ତୁମେ ଦେଉଛ ଦୋକାନରେ ଅଛ ତୁମେ ହଉ ହଉ ମୁଁ ବାହାରିଲି ଆଉ ବାହାରିକି ଗଲି ଆଉ ହଉ ହଉ ବାହାରକରି କି ରଖିଥାଅ ମୁଁ ଯିବି ଏହି ତ ଆଣିକି ଆସିବି ମୋ ପୁଅ କାନ୍ଦିଲାଣି କହୁଛି ବାପା ତୁମେ ଆଣ ବାପା ତୁମେ ଆଣ